ଓଡ଼ିଆ ଭାଷା ଦ୍ୱାରା ଦେଶ ବିଦେଶକୁ ଲୋକମାନେ ଯାଉଛନ୍ତି ପାଇଁ ଆମର ଓଡ଼ିଆ ନ ପାଠ ନ ଜାଣିଥିଲେ ଓଡ଼ିଆ ଭାଷା ନ ଜାଣିଥିଲେ ସେମାନେ ସେଇଠି ଓଡ଼ିଆ କହିଲେ ସେମାନେ ଜାଣିବେ ଆମର ଭାରତର ଲୋକ ଆଉ ବାହାରକୁ ଗଲେ ସେମାନେ ଅନ୍ୟାନ୍ୟ ଦେଶର ଲୋକ ଅଛନ୍ତି ହିନ୍ଦୀ ପାଖରୁ ଆରମ୍ଭ କରି ଗୁଜୁରାଟୀ ପାଖରୁ ଆରମ୍ଭ କରି କହୁଛନ୍ତି ଆଉ ଆମର ଓଡ଼ିଆ ଭାଷା କହିଲେ ଏମାନେ ଜାଣିବେ ମରୁ ମାନେ ଆସିଛନ୍ତି ସେଥିପାଇଁ ସେମାନଙ୍କୁ ବଙ୍ଗଳା ବା ହିନ୍ଦୀ ଗୁଜୁରାଟୀ ନ କହିକି ଓଡ଼ିଆ ଭାଷା କହିଲେ ସେମାନେ ବୁଝିପାରନ୍ତି ଆଉ ଲୋକମାନେ ଆମର ଓଡ଼ିଆ ଓଡ଼ିଆ ଫାଷ୍ଟ୍ ଆମର ଓଡ଼ିଆ ଶିଖିଲେ ଅଛି ସାହିତ୍ୟ ଅଛି ସାହିତ୍ୟ ଇତିହାସ ଭୂଗୋଳ ମିତ ଆଉ ଭୌଗୋଳିକ ବିଭିନ୍ନ ପ୍ରକାର ଅଛି ସେଥିପାଇଁ ଆମର ଓଡ଼ିଆକୁ ଆମର ସବୁଠୁ ଶ୍ରେଷ୍ଠ ବୋଲି ଭାବୁଛନ୍ତି ସେଥିପାଇଁ ଆମର ଓଡ଼ିଆ ଭାଷା ସବୁଠୁ ଅନ୍ୟ ଧରଣର ସେଥିପାଇଁ ଆମର ଫାଷ୍ଟ୍ର ଲାଙ୍ଗୁଏଜ୍ ହେଉଛି ଓଡ଼ିଆ ଆଉ ଯେଉଁଠି ବି ଯିବ ପରୀକ୍ଷା ଦେବା ପାଇଁ ଆମର ଓଡ଼ିଆରେ ଆଗେ ଫାଷ୍ଟ୍ ଷ୍ଟାର୍ଟିଙ୍ଗ୍ ହେଉଛି ଓଡ଼ିଆ ପରୀକ୍ଷା ଦେବ ତା'ପରେ ଯାଉଛି ଲାଙ୍ଗୁଏଜ୍କୁ ସେଇଟାକୁ ଲାଷ୍ଟ୍ରେ ରଖୁଛନ୍ତି ହିନ୍ଦୀ